ଆଜିକାଲି ଦୁନିଆରେ କୌଣସି ଫୁଟବଲ ଖେଳକୁଦ କରିବା ପାଇଁ ପିଲାମାନଙ୍କର ପସନ୍ଦ ନୁହଁ ଏବେ ଅନଲାଇନ ଗେମ୍ ମୋବାଇଲ ଦ୍ୱାରା ଖେଳିବା ପାଇଁ ସମସ୍ତେ ପସନ୍ଦ କରୁଥାନ୍ତି ତାଙ୍କୁ ସେମାନଙ୍କର ନେଟ୍ ଆଉ ପାୱାର ବ୍ୟାଙ୍କ ସବୁ ସୁବିଧା କରିବା ପାଇଁ ପଡ଼ୁଥାଏ ପିଲାମାନଙ୍କର ଗେମ୍ ଗେମ୍ ଖେଳିବା ପାଇଁ ଅନଲାଇନ୍ ଦ୍ୱାରା ଗେମ୍ ଖେଳିବା ପାଇଁ ନେଟ୍ ପ୍ୟାକ୍ ପକେଇବା ଦ୍ୱାରା ସେମାନଙ୍କର ମୋବାଇଲରେ ନେଟ୍ ପ୍ୟାକ୍ ପକେଇବା ଦ୍ୱାରା ସେମାନଙ୍କର ମନ ଉତ୍ସାହିତ ରହିଥାଏ ଆଉ କୌଣସି ବାହାରେ ଖେଳକୁଦ କରଉନାହାନ୍ତି ସେମାନଙ୍କର ଉତ୍ସାହିତ ଖାଲି ଅନଲାଇନ୍ ଗେମ୍ ଦ୍ୱାରା ଅନଲାଇନ୍ ଗେମ୍ ଦ୍ୱାରା ହିଁ ତାଙ୍କମାନଙ୍କର